ଆମ ଅଞ୍ଚଳରେ ପଶୁ ପଶୁ ମାନେ ଗାଈ ମାନେ ଗାଈଗୋରୁ ମାନେ ଚଳିବା ପାଇଁ ପଡ଼ିଆ ଅଛି ସେ ପଡ଼ିଆରେ ଗାଁ ପାଖରେ ପଡ଼ିଆ ଅଛି ସେ ପଡ଼ିଆରେ ଚରନ୍ତି ଗୋରୁ କିଛି ଆମ ଗାଁ ଲୋକମାନେ ଯେତେବେଳେ ଯେଉଁଠି ବାହାଘର ଭୋଜି ଭାତ କରନ୍ତି ସେଇ ପଡ଼ିଆରେ ନେଇ ସେଇ ଖଲିପତ୍ର ସବୁ ପକାନ୍ତି ଯାହାକୁ ଖାଇ ଗୋରୁ ମାନଙ୍କର ଦେହ ଖରାପ ହେଉଛି ବର୍ଷା ଦିନେ ସେ ଗୋରୁ ମାନେ ଚରିବା ପାଇଁ ସେ ଜଗା ବହୁତ କାଦୁଅ ହୋଇଯାଉଛି ଚରି ପାରୁନାହାଁନ୍ତି ଆଉ ଖାଇକି ବି ସେ ଯେଉଁ ଖରାପ ଖଲିପତ୍ର ସବୁ ଖାଇକି ଗୋରୁ ମାନଙ୍କର ଦେହ ଖରାପ ହେଉଛି ଯେହେତୁ ପଶୁ ଡ଼ାକ୍ତର ଜଲ୍ଦି ନ ଆସିନେ ଗୋରୁମାନଙ୍କ ମରି ଯାଉଛନ୍ତି ଆମ ଅଞ୍ଚଳରେ ଏହି ଭଳି ହେଉଛି